ନମସ୍କାର ନମସ୍କାର ସାର୍ ଭଲରେ ଥା ବାପା ମୁଁ ଆଜି ଆସିବି ବାପା ବାପା ବରା ଦୁଇଟା ଦିଅନ୍ତନି ମୁଁ ଖାଆନ୍ତି ଏପଟ ବରା ବରା କେତେ ଦଶ ଟଙ୍କାର ମୋତେ ଦେବ ଆଉ ମୁଁ କାଲି ଆସିଲି ହଁ ସବୁ ଭଲ ହଁ ଏହି ପୂଜା ଭଷାଣି ଯେଉଁ ହେଲା କାଲି ଆସିଲି ନା ନା ଏହି ଦୁଇ ତିନି ଦିନ ବୁଲିକି ପଳାଇବା ଆଉ ହଁ ସରିଲା ତ ଲକ୍ଷ୍ମୀ ପୂଜା ଖାଲି ଟିକେ ବୁଲିବା ଆଉ କେମିତି କ'ଣ କାମ ହଉ କରିଦେବା ଆଉ ଆଉ ଯିବି ଏହି ଚାରି ପାଞ୍ଚ ଦିନ ଭିତରେ ଆଉ

ହଉ ଆଉ ମୁଁ ଆସିଲେ ତୁମକୁ ଅର୍ଡ଼ର ଦେବି ଆଉ କୁଲି ଗଲେ